ଆମ ଅଞ୍ଚଳରେ ଆମେ ଆମ ପଞ୍ଚାୟତରେ ଆମ ଗାଁରେ ଦୁଇଟି ସମ୍ପ୍ରଦାୟର ରହିଥାଉ ଓଡ଼ିଆ ଆଉ ମୁସଲମାନ ସମ୍ପ୍ରଦାୟ ଦୀର୍ଘ ଦୁଇ ବର୍ଷ ଯେତବେଳେ କୋଭିଡ଼ରେ ଚାଲିଲା ଆମେ ସମସ୍ତେ କୌଣସି ପ୍ରକାର ଏକତ୍ରିତ ହୋଇକି କିଛି କାମ କରିପାରୁନଥିଲୁ ଆମ ଗାଁରେ ଗାଁ ମେଳନ ହୁଏ ଗାଁ ମେଳନଟାକୁ ଆମେ ସମସ୍ତେ ଉପଭୋଗ କରୁଥିଲୁ ଦୁଇ ବର୍ଷ ବନ୍ଦ ହେଲା ପରେ ଯେତବେଳେ ତୃତୀୟ ବର୍ଷ ଆମେ ଗାଁ ମେଳନ କରିବାର ସୁଯୋଗ ପାଇଲୁ ସରକାର କୌଣସି ପ୍ରତିବନ୍ଧକ ରଖିଲେନି ସେ ସମୟରେ ଆମେ ଏକାଠି ହୋଇକି ତାକୁ ପାଳନ କରିବାର ଯେଉଁ ଉତ୍ସାହ ଥିଲା ସେଇଟା ଏତେ ଭଲ ଥିଲା ଯେମିତିକି ଆମେ ଦୀର୍ଘ ଦୁଇ ବର୍ଷର ସମ୍ପୂର୍ଣ୍ଣ ଅଲଗା ହୋଇକି ରହିବାର ସବୁ ଅନୁଭୂତିକୁ ଭୁଲିଯାଇଥିଲୁ ସମସ୍ତଙ୍କ ଘରେ ବହୁତ କୁଣିଆ ମୈତ୍ର ଆସିଥିଲେ ଆମେ ସମସ୍ତେ ଦୁଇଦିନ ଗାଁର ଯେଉଁ ମେଳଣ ଦୁଇଦିନ ଅନୁଷ୍ଠିତ ହୁଏ ସେ ଚାରିଦିନ ହେଇଥିଲା ସେ ବର୍ଷ ଯେଉଁ ବର୍ଷ ଆମର କୋଭିଡ଼ର କଟକଣା ଉଠିଥିଲା ତେଣୁ ସେ ସମସ୍ତେ ନୂଆ ପିନ୍ଧିବା ସମସ୍ତେ ସମସ୍ତଙ୍କୁ ପାଖରେ ପହଁଞ୍ଚିବା ଦୁଇ ସମ୍ପ୍ରଦାୟ ଭିତରେ ଯେଉଁ ଭାଇଚାରାର ସମ୍ପର୍କ ବଢ଼େଇବା ସେ ସବୁ ଦୁଷ୍ଟିରୁ ଆମ ପଞ୍ଚାୟତ ଆମ ଗାଁରେ ଏତେ ଭଲ ଥିଲା ସେ ଜିନିଷଟାକୁ ଭୁଲି ହେବନି ତା ପରେ ଆଉ ଆମେ ଗୋଟିଏ ବର୍ଷ ଦୁଇ ବର୍ଷ କଲୁଣି କିନ୍ତୁ ସେ ଯେଉଁ କୋଭିଡ଼ ପର ବର୍ଷ ଯେଉଁ ପ୍ରକାର ଆମେ ଅନୁଭବ କରିଥିଲୁ ଏତେ ଭଲ ଥିଲା ଆଉ ସମସ୍ତେ ସମସ୍ତଙ୍କ ସହିତ ମିଶି ପାରିଥିଲୁ ସରକାରଙ୍କର କୋଭିଡ଼ ନିୟମ ହଟାଇବା ପାଇଁ ସମସ୍ତେ ପ୍ରାର୍ଥନା କରିଥିଲୁ ଯେ କେମିତି କୋଭିଡ଼ ନିୟମ ହଟିଯାଉ ଏ ବର୍ଷ ଆମେ ଯାତ୍ରାରେ ସମସ୍ତେ ମିଶିକି କରିପାରିବା ଆଉ ଶେଷରେ ସେଇୟା ହିଁ ହେଇଥିଲା ଆମକୁ ବହୁତ ଭଲ ଲାଗିଥିଲା